ଆମର ମୁଖ୍ୟ ଚାଷ ହେଉଛି ଧାନ ଚାଷ ପାଠଶାଠ ପଢ଼ିନଥିବାରୁ ଆମେ ଚାଷ ଚାଷକୁ ହେଉଛି ଆମ ନିଜ ରୋଜଗାର କରୁ ବୋଲି ଭାବି ନେଇଯାଇଛୁ ଧାନ ଚାଷ କଲୁ ନିଜ ପେଟ ପୋଷିଲୁ ଆଉ କିଛି ଯାହା ସେଥିରୁ ବଳିଲା ତାକୁ ବାଣ୍ଟିକି ଆମର ଜାନିଯୌତୁକରେ ଲଗାଇଲୁ ପିଲାଙ୍କର ପାଠ ପଢ଼ା ପାଇଁ କିଛି ଲଗାଇଲୁ ଆଉ ଆଗାମୀ ଚାଷ ପାଇଁ କିଛି ତା'କୁ ସଞ୍ଚିକି ଥୋଇଲୁ ଏହି ପ୍ରକାର ସୁବିଧା ଆମକୁ ଚାଷରୁ ମିଳୁଛି ସେଥିପାଇଁ ଆମେ ଚାଷକୁ ବହୁତ ଭଲ ପାଉ ଆଉ ଚାଷ କରିବାକୁ ବି ଆମର ମନ ବହୁତ ଉତ୍ସାହିତ ହୁଏ